ଆମ ଗ୍ରାମାଞ୍ଚଳରେ ବହୁତ କିଛି କାମ ରହିଛି କିନ୍ତୁ କେଉଁଟା ହେଉଛି କେଉଁଟା ନାଇଁ ଏଇ ଧର ଆମର ଆସିଥିଲା ଏଥର ପାଣି ଯୋଜନା ତ ପାଣି ଟ୍ୟାପ୍ କରିଦେଇଛନ୍ତି କିନ୍ତୁ ଟ୍ୟାପ୍ରେ ପାଣି ବାହାରୁନାହିଁ ଦିନେ ବାହାରିଲେ ଦଶ ଦିନ ବନ୍ଦ ଏଇଠି ଫାଟି ଯାଇଛି ଟ୍ୟାପ୍ ସେଠି କାହାର ଫିଟି ଯାଇଛି ସେଇଟା ମରାମତି କରୁନାହାନ୍ତି କି ଦେଖୁନାହାନ୍ତି ତା'ପରେ ଆସିଥିଲା ରାସ୍ତା ମରାମତି ସେ ରାସ୍ତା କେଉଁଠି ଭାଙ୍ଗିଯାଇଛି ତା'ର ଅବସ୍ଥା ନାହିଁ କେଉଁଠି ଖାଲ ହୋଇଯାଇଛି ସେଇଟା ମଧ୍ୟ ମରାମତି କରୁନାହାନ୍ତି ଯିବା ଆସିବାରେ ବହୁତ ଅସୁବିଧା ହେଉଛି ଆଉ ଆମର ମେଡ଼ିକାଲ୍ ମଧ୍ୟ ଗାଁରେ ନାହିଁ ଯିବାକୁ ବହୁତ ଦୂର ପନ୍ଦର କିଲୋମିଟର୍ ଯିବା ପାଇଁ ପଡ଼ୁଛି ଏବଂ ହଠାତ୍ କିଛି ପୋଡ଼ି ପୋଡ଼ା ଗଲେ କିମ୍ବା କ୍ଷୟ କ୍ଷତି ହୋଇଗଲା ଏକ୍ସିଡ଼େଣ୍ଟ୍ ହୋଇଗଲା ତ ସେଥିପାଇଁ ଜଗିବାକୁ ପଡ଼ୁଛି କିମ୍ବା ରିକ୍ସା କରିକି ନିଜ ଭଡ଼ା ଦେଇକରି ଯିବାକୁ ବହୁତ ଦୂର ପନ୍ଦର କିଲୋମିଟର୍ ଯିବାକୁ ପଡ଼ୁଛି ସେତେ ସେତେ ମଧ୍ୟ ପହଞ୍ଚିବାକୁ ପହଞ୍ଚିଲା ବେଳକୁ ତା'ର କ୍ଷୟ କ୍ଷତି ବ୍ଲଡ଼୍ ଅଧିକା ବୋହିଯାଉଛି ଏବଂ ଅଧା ଲୋକ ତ ଏମିତି ବି ହୁଅନ୍ତି ଯେ ମୃତ୍ୟୁ ମୁଖରେ ବି ପଡ଼ିପାରନ୍ତି ସେଥିପାଇଁ ସେ ସେଇଟା ବି କିଛି କରାହୋଇନି ହସ୍ପିଟାଲ୍ ଗୋଟେ କରିଥିଲେ ତ ମୁଁ ମଧ୍ୟ ସେଇଟା ତାହାରେ ଡକ୍ଟର୍ ଥାଆନ୍ତିନି ଇଏ ଭାଙ୍ଗି ଯାଇଛି ଏବେ ମଧ୍ୟ ଆଉ ଶିକ୍ଷା ଶିକ୍ଷା ପାଇଁ ମଧ୍ୟ ଆମକୁ କୋଡ଼ିଏ କିଲୋମିଟର୍ ଯାଇତେ ହେଉଛି ଶିକ୍ଷା ନେବା ପାଇଁ କଲେଜ୍ କଲେଜ୍ ଯିବା ପାଇଁ ସୁବିଧା ବି ନାହିଁ ଗାଁ ପାଖରେ ସେମିତି କଲେଜ୍ ନାହିଁ ଯଦି ଗୋଟେ କଲେଜ୍ ହୋଇଥାଆନ୍ତା ତ ଯିବା ଆସିବା ପାଇଁ ପଢ଼ିବା ପାଇଁ ସୁବିଧା ହୋଇଥାଆନ୍ତା ହସ୍ପିଟାଲ୍ ତ ସେମିତି ଆମର ଏଥର ସୁବିଧା ନାହିଁ ଏ ଯଦି କିଛି ତ ଏମାନେ କି କିଛି ବି ଅବସ୍ଥା ମାନେ ଠିକ୍ ନାହିଁ କିମ୍ବା ଆମର ଧରାଯାଉ ଗୋଟେ କିଛି ହଟାତ୍ ଉପରେ ହାର୍ଟ୍ ଆଟାକ୍ ଜଣକାର ବି ବାହାରିଗଲା ତ ସେଥିପାଇଁ ସେତିକି ଦୂରିଆ ଯିବାକୁ ମାନେ ଠିକ୍ ବାରିପଦା ନହେଲେ କଟକ ପଠାଇଦେଉଛନ୍ତି ସେତିକି ମଧ୍ୟରେ କିଛି ସୁବିଧା ବି ମିଳୁନି ଏଠି ବେତନଠି ଯାଉଛେ କିନ୍ତୁ ସେତିକି ଦୂରରେ ଯାଇପାରିବେ କିଛି ଲାଭ ହେଉନି ସେମାନେ ଟ୍ରାନ୍ସଫର୍ କରିଦେଉଛନ୍ତି ସାଙ୍ଗେ ସାଙ୍ଗେ